ଆମ ଗାଁରେ ଜଣେ ଭାଇନା ତାଙ୍କ ପୁଅକୁ ରାଗିକି ଗୋଡ଼ ଭାଙ୍ଗି ଦେଲେ ଭାଙ୍ଗିଦେଲାରୁ ଆମେ ମେଡ଼ିକାଲ ନେଲୁ ମେଡ଼ିକାଲ ନେଲାରୁ ଏକ୍ସରା କଡ଼େଇଲେ ଏକ୍ସରା କଡେଇଲାରୁ ଜଣା ପଡ଼ିଲା ଯେ ପିଲାର ଗୋଡ଼ଟା ଯଏଣ୍ଟ ଲେଫ୍ଟ ଗୋଡ଼ର ଯଏଣ୍ଟଟା ଖସିଯାଇଛି ତେଣୁ କରି ଡକ୍ଟର କହିଲା ପ୍ଳାଷ୍ଟର ଇଏ କରିକି ଭଲସେ ବାନ୍ଧିକି ଇଏ କରିଦେଲେ ଆମ ଗୋଡ଼ଟା କହିଲେ ପିଲାଙ୍କୁ ଗୋଡ଼ଟା ଭାଙ୍ଗିଯାଇଛି ଏକ୍ସରେ ମାଧ୍ୟମରେ ଜଣାପଡ଼ିଲା ୟାଙ୍କୁ କଟକ ବଡ଼ ମେଡ଼ିକାଲକୁ ନିଅନ୍ତୁ ହାଡ଼ ଡକ୍ଟରଙ୍କୁ ଟିକେ ଦେଖାନ୍ତୁ ଦେଖେଇଲେ ଠିକ ହେଇଯିବ କିଛି ପ୍ରୋବ୍ଲେମ ନାହିଁ ମେଡ଼ିସିନ ଖାଇଲେ ଠିକ ହେଇଯିବ ସେମିତି ଆମକୁ କହିଲେ ଡକ୍ଟର ଆଙ୍କେ କହିଲେ ଆମେ ଏଇଠି ଗଭର୍ଣ୍ଣମେଣ୍ଟ ଇଏ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ହେଇଯିବ କାଇଁ ପ୍ରାଇଭେଟ ଗଲେ ପଇସା ଲାଗିବ କଟକ ଗଭର୍ଣ୍ଣମେଣ୍ଟ ମେଡ଼ିକାଲ ଯାଇକି ଟ୍ରିଟମେଣ୍ଟ କରେଇକି ଆସିବ ସବୁ କିଛି ଫ୍ରିରେ ହବ